ଆମ ଅଞ୍ଚଳରେ ପାରମ୍ପାରିକ ଖେଳ ହେଉଛି କ୍ରିକେଟ ଭଲିବଲ ପୁଚି ରୁମାଲ ଚୋରି ଦଉଡ଼ି ଡିଆଁ ଏମିତି ସବୁ ଖେଳ ଖେଳିକି ପିଲାମାନଙ୍କୁ ବର୍ଷକୁ ଥରେ କ୍ରିକେଟ ମ୍ୟାଚ ହୁଏ ସେମାନ ଟୁର୍ଣା ମେଚ ହୁଏ ସେମାନେ ସବୁ ପିଲାମାନେ ଏକାଠି ହୋଇକି ଖେଳନ୍ତି ତା ପରେ ଯିଏ ଜିତିଲା ତାକୁ କପ୍ ମିଳେ ଝିଅମାନେ ରଜରେ ଦଉଡ଼ି ଡିଆଁ ସାତ ଆଠଟା ହୋଇକିରି ଦଉଡ଼ି ଡିଆଁମାନେ ଝଣ ଝଣଙ୍କ ଦୌଡ଼ି ଝଣେ ଝଣେ ଏମିତି ଖେଳୁଁ କମ୍ପଟିସନ କରୁ କିଏ ଜିତେ କିଏ ହାରେ ଏମିତି ଖେଳୁ ତାପରେ ପୁଚି ପୁଚି ବସିକି ବି ଛଅ ସାତଟା ଝିଅ ଏହି ବସିକି ଖେଳୁ ତାପରେ ଲୁଡ଼ୁ ଖେଲୁଁ ସବୁ ମିଶିକିରି ଫେର ରୁମାଲ ଚୋରି ଝଣେ ରୁମାଲ ଚୋରାଇ ନେଉଥିବ ଝଣେ ତାକୁ ଖୁଜିବ ଏମିତିକିରି ଖେଳ ଖେଳୁ